ଆମ ପରିବାରରେ ବାପା ବୋଉ ଓ ଦୁଇ ଭାଇ ଓ ଭାଉଜ ପୁଅ ଅଛନ୍ତି ମୋତେ ବହୁତ ଚିକେନ୍ ଲଲିପପ୍ ବିରିୟାନି ଚିକେନ୍ ପକୋଡ଼ା ଦୋସା ସମ୍ବର ଚଟଣି ଚିକେନ୍ ଚିକେନ୍ କରି ବହୁତ ଭଲ ଲାଗେ